ମୋତେ ଭଲ ଲାଗେ ସବୁଠାରୁ ବର୍ଷା ଦିନ ବର୍ଷକ ବାର ମାସ କିନ୍ତୁ ବର୍ଷା ଋତୁଟି ଯେଉଁ ଛଅ ଋତୁ ଭିତୁରୁ ବର୍ଷା ଋତୁଟା ମୋତେ ଟିକେ ଭଲ ଲାଗେ ଆକଚୁଆଲି ସେଇ ଋତୁରେ କ'ଣ ହୋଇଥାଏ ନାଁ ସେଇ ଋତୁରେ ଆଗୁରୁ ଖରା ଋତୁରେ ଧରଣୀ ମା ପୁରା ଶୁଖି ଫାଟି ଆଁ କରିଥାଏ ଗଛ ପତ୍ର ସବୁ ପତ୍ର ଝଡ଼ା ଦେଇ ଝାଉଁଳିକି ଚାତକ ପରି ଆକାଶକୁ ଚାହିଁଥାନ୍ତି କେତେବେଳେ ପାଣି ଟୋପେ ପଡ଼ିବ ଏବଂ ଗାଡ଼ିଆ ପୋଖରୀ ମଧ୍ୟ ଶୁଖି ଯାଇଥାଏ ନଦୀ ନାଳ ସବୁ ଶୁଖି ଯାଇଥାଏ ସବୁଜ ଗଛଗୁଡ଼ାକ ସବୁ ଝାଉଁଳି ପଡ଼ିଥାଏ ଯେମତି ବର୍ଷା ଦିନଟି ଆସିଯାଏ ବର୍ଷାର ଆଗମନରେ ଅଳ୍ପ ଟିକେ ବର୍ଷା ପାଣି ପଡ଼ିଯାଏ ସେତେବେଳେ କ'ଣ ହୁଏ ନାଁ ସମ ସମସ୍ତ ଧରା ପୃଷ୍ଟ ଧିରେ ଧିରେ ସବୁ ବୃକ୍ଷ ଲତା କଅଁଳିବାକୁ ଆରମ୍ଭ କରନ୍ତି ଶସ୍ୟ ଶ୍ୟାମଳା ହୋଇଯାଏ ନଦୀ ନାଳ ପରିପୂର୍ଣ୍ଣ ହୋଇଯାଏ ଏବଂ ଗାଡ଼ିଆ ପୋଖରୀ ପୂର୍ଣ୍ଣ ହୋଇଯାଏ ଏବଂ ନଦୀରେ ସ୍ରୋତ ଚାଲେ ଏବଂ ଦାଣ୍ଡରେ ନୌକା କରି ଭସେଇବାକୁ ମଜା ଲାଗେ ଛୋଟ ପିଲାମାନେ ପାଣିରେ ଓଦା ହୋଇ ଚାଲୁଥିବେ ଏବଂ ଗାଈ ଗୋରୁମାନେ ମଧ୍ୟ ପଡ଼ିଆରେ ଚରୁଥିବା ସମୟରେ ବର୍ଷାରେ ଓଦା ହେଇ ଗାଧେଇ ପଡ଼ନ୍ତି ଏବଂ ବାଡ଼ିରେ ପନିପରିବା ଲଗେଇବା ଦ୍ୱାରା ଅନେକ ପନିପରିବା ମଧ୍ୟ ସେ ସମୟରେ ଉପଲବ୍ଧ ମିଳେ ବଜାରରେ ଏବଂ ଶସ୍ତା ମଧ୍ୟ ହୋଇଥାଏ କୃଷକ ବହୁତ ଆନନ୍ଦିତ ହୋଇଥାଏ ସେ ସମୟରେ ମୋତେ ସେଥିପାଇଁ ବି ମଧ୍ୟ ଆନନ୍ଦ ଲାଗିଥାଏ ଏବଂ ବର୍ଷାରେ ଭିଜିବା ପାଇଁ ମଜା ଲାଗେ ଛାତ ଉପରକୁ ଗ ଯାଇ ଏବଂ କୁଆଡ଼େ ବାଟରେଘାଟରେ ଯାଇ ଯଦି ବର୍ଷାରେ ଓଦା ହୋଇଯାଇଥାଉ ଏବଂ ଆସିକି ଥଣ୍ଡା ଟିକେ ଲାଗେ ସେ ପାଗରେ କିଛି ଗରମ ଗରମ ପକୁଡ଼ି ଖାଇବା ଦ୍ୱାରା ଏସବୁ ଦ୍ୱାରା ଆମକୁ ଟିକେ ମଜା ଲାଗିଥାଏ ବର୍ଷା ଦିନ ବର୍ଷା ଦିନରେ ମଧ୍ୟ ଆମ ନିଜର ବିଲ କିଛି ସେଟା ଚାଷ କରା ଯାଇଥାଏ ଏବଂ ଛୋଟ ଛୋଟ ଧାନ ଗଛ ବିଲରେ ରୁଆ ଯାଏ ଏଥିପାଇଁ ମୋତେ ଭଲ ଲାଗେ ବର୍ଷା ଦିନେ ଏବଂ ବର୍ଷା ଦିନେ ମଧ୍ୟ ଅନେକ ଫୁଲ ଗଛ ମଧ୍ୟ ଲାଗିଥାଏ ଫୁଲ ମଧ୍ୟ ଫୁଟେ ସେଥିପାଇଁ ଆନନ୍ଦ ଲାଗେ ବର୍ଷା ଦିନଟା